ଟେକ୍ନୋଲୋଜି ଓଡ଼ିଶାର ମନୋରଞ୍ଜନ ଦୃଶ୍ୟକୁ ପ୍ରବାହିତ କରୁଛି ଯେପରିକି ଆମର ଓଟିଭି ବିକାଶ ଓଟିଭି ଲଗେଇଲେ ଆମେ ସେଥିରେ ନ୍ୟୁଜ୍ ଦେଖୁଛେ ନ୍ୟୁଜ୍ରେ ବିଭିନ୍ନ ପ୍ରକାର ଜିନିଷ ଆମେ ଜାଣିବା ପାଇଁ ପାଉଛେ ଅପରାଧ ଠାରୁ ଆରମ୍ଭ କରି ରାଜନୈତିକ ଜିନିଷ ପାଣିପାଗ ଦେଶ ବିଦେଶର ଖବର ବି ସବୁ ଆମେ ଚେ ଓଟିଭିରୁ ଜାଣିପାରୁଛେ ନ୍ୟୁଜ୍ ଦେଖିଲେ ଆମେ ତାଙ୍କୁ ସେଇଟା ସବୁ ଜାଣିପାରୁଛେ ଆଉ ଓଟିଭିରେ ସବୁପ୍ରକାର ଖବର ହିଁ ଆମେ ପାଉଛେ ରାଜନୀତିରେ ରାଜନୀତି ବିଷୟରେ ବି ସବୁ ସେଥିରୁ ଆମେ ଜାଣିପାରୁଛେ ଏ ଖେଳକୁଦ ସ୍ପୋର୍ଟସ୍ରେ ବି ସେଥିରେ ବି ନ୍ୟୁଜ୍ ବି ଦେଇ ଦେଉଛି ଆମର ସ୍ପୋର୍ଟସ୍ ଜିନିଷ ବି ଆମେ ସେଥିରୁ ଜାଣିପାରୁଛେ ଆଉ ଖେ ତା'ପରେ ଆଉ କ'ଣ ଜାଣି ପାରୁଛେ ଆମେ ଅପରାଧ ପାଣିପାଗ ସବୁ ଜିନିଷ ଆମେ ଏମିତି ନ୍ୟୁଜ୍ରୁ ଜାଣିପାରୁଛେ ରାତି ଏଗାରଟାରେ ବି ଆମର ଯେଉଁଟା ନ୍ୟୁଜ୍ଟା ଅଧଘଣ୍ଟେ ଅଛି ଦିନ ଯାକର ଖବର

ୟୁଟୁବ୍ ତ ଆଜିକାଲି ସମସ୍ତେ ବସିକିରି ୟୁଟୁବ୍ ଦେଖିଲେଣି ଘରେ ବସିକିରି ୟୁଟୁବ୍ରୁ ରୋଷେଇ ଦେଖିକିରି ରୋଷେଇ ବି ଘରେ ସମସ୍ତେ କରୁଛନ୍ତି ପ୍ରାୟତଃ ଆଜିକାଲି ସମସ୍ତେ ଝିଅମାନଙ୍କୁ ତ ଦେଖିବ ବେଶି ରୋଷେଇ ତ କ'ଣ କରିବୁ ନା ଆମେ ୟୁଟୁବ୍ ଦେଖିକି ଚିକେନ୍ କରିବୁ ବିରୀୟାନି କରିବୁ କେତେପ୍ରକାରର ରୋଷେଇ ସବୁଡ଼ାକ ୟୁଟୁବ୍ରୁ ହିଁ ଦେଖିକି ବେଶି ତ ଝିଅମାନେ ହିଁ କରୁଛନ୍ତି ଆମେ ବି ଦେଖିକି କରୁଛୁ ସେଥିରୁ ତା'ପରେ ବୁଣାବୁଣି ଜିନିଷଟା ବି ଆମେ ୟୁଟୁବ୍ରୁ ଶିଖିପାରୁଛୁ ଆଉ ଗଛଟା ବି ଯେଉଁ ଏମିତି କେମିତି କେଉଁଠି ଏ ଗଛ ମିଳୁଛି କେଉଁଠି ଗଛ କେମିତି ଲଗଯାଉଛି ସେ ବିଷୟରେ ବି ଆମେ ୟୁଟୁବ୍ରୁ ସେଇଟା ବି ସବୁ ଆମେ ଜାଣିପାରୁଛେ ଆଉ ୟୁଟୁବ୍ରେ ତ ଶାଢ଼ୀ ବି ଦେଖିହେଲେ ଏମିତି ଶାଢ଼ୀ ସେଇଟା ବି ଦେଖିକିରି ହଁ ଶାଢ଼ୀ ବି ମଗାଗଲା ୟୁଟୁବ୍ରେ ଦେଖା ହେଉଛି କିଏ କେମିତି ଶାଢ଼ୀ ପିନ୍ଧିଛି କି କ'ଣ ଦେଲା ବୋଲି ଆଉ ରୋଷେଇ ଶାଢ଼ୀ ସବୁ ଜିନିଷ ଆମେ ୟୁଟୁବ୍ରୁ ବହୁତ ଜିନିଷ ଆଜିକାଲି ଜାଣିପାରୁଛୁ